ଯୋଗ ଏକ ଔଷଧ ନିରାକରଣ ଜିନିଷ ଡାକ୍ତରମାନେ ସମସ୍ତେ ସଦାବେଳେ କହୁଛନ୍ତି ଔଷଧ ବ୍ୟବହାର କରିବା ଅପେକ୍ଷା ତମେ ରୀତିମତ ଯୋଗ କର ମାନେ ଏମିତିକି ଆମର ମାନେ ସ୍ତ୍ରୀଲୋକଙ୍କର ଗାଇନିଂ ଟ୍ରବୁଲ୍ କତୁରୁ ମାନେ ଯେତେ ବଡ଼ ବଡ଼ ରୋଗକୁ ବି ସୁଦ୍ଧା ବର୍ତ୍ତମାନ ଯୋଗ ମାଧ୍ୟମରେ ଡାକ୍ତରମାନେ ଚାହୁଁଛନ୍ତି ଯୋଗ ମାଧ୍ୟମରେ ହିଁ ତୁମେ ଉପକୃତ ହୁଅ ଯୋଗଟା ଯେ ଏକା ବ୍ୟାୟାମ ସେଇଟା ନୁହେଁ ବ୍ୟାୟାମ ସହିତ ଇଏ ରୋଗକୁ ବହୁତ ମାନେ ମୁକ୍ତି କରୁଛି ବହୁତ ରୋଗର ମୁକ୍ତିର କାରଣ ହେଉଛି ଯୋଗ ମୁଁ ନିଜେ ଭୁକ୍ତଭୋଗୀ ମୁଁ ଯୋଗ କରିବା ଦ୍ୱାରା ମୁଁ ନିଜେ ପାଦରେ ଚାଲିପାରୁନଥିଲି ମୋ ପାଦ ତଳେ ପକାଇପାରୁନଥିଲି ସେମିତି ଯୋଗ କରିବା ଦ୍ୱାରା ବହୁତ ଔଷଧ ମୁଁ ଖାଇଲି କିନ୍ତୁ କୌଣସିଥିରେ ମୁଁ ଭଲ ହୋଇପାରିଲିନି ଯୋଗ କରି କିରି ବର୍ତ୍ତମାନ ମୁଁ ସୁସ୍ଥ ଏବଂ ସବଳ ଅଛି